ସେୟାର୍ ମାର୍କେଟ୍ ଦ୍ଵାରା ଆମ ଭାରତର ବହୁତ ଲୋକ ସେୟାର୍ ମାର୍କେଟ୍ରେ ନିଜର ପୁଞ୍ଜିକୁ ନିବେଶ କରନ୍ତି ଯାହାଫଳରେ ସେଇ ପୁଞ୍ଜିଗୁଡ଼ିକ ସେୟାର୍ ମାର୍କେଟ୍ ଥ୍ରୁରେ ବିଭିନ୍ନ ବିଜନେସ୍ରେ ବଡ଼ ବଡ଼ ବେପାରୀମାନେ ବିଜନେସ୍ରେ ୟୁଥ୍ ବ୍ୟବହାର କରନ୍ତି ସେ ବେପାରରେ ଯାହା ସେ ଅନୁସାରେ ପୁଞ୍ଜି ନିବେଶ କରିଥିବା ବ୍ୟକ୍ତିମାନେ ସେହି ଅନୁସାରେ ପ୍ରଫିଟ୍ ପାଆନ୍ତି ଆଜିକାଲି ଆଜିର କାଲି ଯୁଗରେ ସେୟାର୍ ମାର୍କେଟ୍ ମାର୍କେଟ୍ ଡ଼ାଉନ୍ ଚାଲିଥିବାରୁ ଲୋକମାନଙ୍କର ବିଟ୍କଏନ୍ର ମୂଲ୍ୟ ମଧ୍ୟ କମିଯାଇଛି ଏବଂ ଏବେ ଲୋକମାନେ ଲସ୍ରେ ଲୋକମାନଙ୍କର ବିଜନେସ୍ ଲସ୍ରେ ଚାଲିଛି ଆଉ ଡ଼ିଜିଟାଲ୍ ଆପ୍ ଭାରତରେ କରିବାର ବହୁତ ସୁବିଧା ହେଉଛି ଡ଼ିଜିଟାଲ୍ ଆପ୍ ଦ୍ୱାରା ଆମେ ବିଭିନ୍ନ ପ୍ରକାରର ଅନ୍ଲାଇନ୍ ଟ୍ରାଞ୍ଜେକ୍ସନ୍ କରିପାରୁ ତାପରେ ଆମେ ବିଭିନ୍ନ ପ୍ରକାର ଇଣ୍ଟରନେଟ୍ ସହିତ ଖୁବ୍ ଶୀଘ୍ର ହୋଇପାରୁ ବିଭିନ୍ନ ବହୁତ ଅତ୍ୟାଧୁନିକ ବିଷୟ ଅତ୍ୟାଧୁନିକ ଶିକ୍ଷା ପାଇପାରୁଥାଉ ଫଳରେ ଆଗ ଭଳି ଆମକୁ କଷ୍ଟ କରିବାକୁ ପଡ଼େନି କୌଣସି ଜାଗାକୁ ଯିବା ପାଇଁ କୌଣସି ଜାଗାକୁ ଜାଗା ବିଷୟରେ ଜାଣିବା ପାଇଁ ତାପରେ କୌଣସି ସ୍ଥାନକୁ କୌଣସି ଅନ୍ୟ ଲୋକ ପାଖକୁ ପଇସା ପଠାଇବା ପାଇଁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ଦ୍ୱାରା ଡ଼ିଜିଟାଲ୍ ଆପ୍ ଦ୍ଵାରା ଏସବୁ ସମ୍ଭବ ହୋଇପାରେ ଇଣ୍ଟରନେଟ୍ ଦ୍ୱାରା ଆମେ ଏଠୁ ଦେଶର କୋଣ ଅନୁକୋଣରେ ତାପରେ ଏହା ଦ୍ୱାରା ଆମକୁ ବହୁତ ସୁବିଧା ହୋଇଥାଏ ଏବଂ ଦେଶ ବିଦେଶର ବିଶ୍ବର ଖବର ଜାଣିବାରେ ବହୁତ ଆମକୁ ହେଲ୍ପଫୁଲ୍ ହୋଇଥାଏ ତେଣୁ ଡ଼ିଜିଟାଲ୍ ଆପ୍କୁ ମଧ୍ୟ ବହୁତ ଲୋକ ବିଭିନ୍ନ ଖରାପ ଦିଗରେ ମଧ୍ୟ ବ୍ୟବହାର କରନ୍ତି ଯେମିତି ଯୁବସମାଜ ବହୁତ ଖରାପ କାମରେ ମଧ୍ୟ ବ୍ୟବହାର କରନ୍ତି ଯେମିତି ଡ଼ିଜିଟାଲ୍ ଆପ୍ ଦ୍ଵାରା ଆମେ ଚୋରି ଡ଼କାୟତି ଆଉ ହ୍ୟାକିଂ ହ୍ୟାକିଂ ଦ୍ଵାରା ପଇସାକୁ ଲୁଟିବା ଏସବୁ କରାଯାଇଥାଏ ତେଣୁ ଏହା ଯେତିକି ଭଲ ତା ଯେତିକି ବିପଦପୂର୍ଣ୍ଣ